ଛୋଟ ବ୍ୟବସାୟ କହିଲେ ସିଲେଇ କୁଟୀର ଶିଳ୍ପ ଦ୍ୱାରା ପରିଚିତ ଏହା ସାଧାରଣତଃ ମହିଳା ଓ ପୁରୁଷ କରିଥାନ୍ତି ମହିଳା ମେସିନ୍ରେ ସିଲେଇ କରି ଅର୍ଥ ଉତ୍ପାଦନ କରିଥାନ୍ତି ଏହି ବ୍ୟବସାୟରେ କମ୍ ଟଙ୍କା ବିନିଯୋଗ କରି ଅଧିକ ଟଙ୍କା ଉତ୍ପାଦନ କରିଥାନ୍ତି ସିଲେଇ ଗୋଟିଏ ଭଲ ବ୍ୟବସାୟ ସିଲେଇରେ କରିବା ଦ୍ୱାରା ମହିଳାମାନେ ବିଭିନ୍ନ ନୂତନ ପୋଷାକ ତିଆରି କରିପାରନ୍ତି